ମୋ ବାପା ଜଣେ ସାମ୍ବାଦିକ ଥିଲେ ତ ଛୋଟବେଳୁ ମୋର ଗୋଟିଏ ଥିଲା କି ଯେ କୌଣସି ଜାଗାରେ କୌଣସି ଗୋଟେ ଅନ୍ୟାୟ ହେଉ କି କେଉଁ ଲୋକ ପାଖରେ କେଉଁ ଜିନିଷ ପହଞ୍ଚି ପାରୁଛି କି ନ ପହଞ୍ଚି ପାରୁଛି ସେଇଟା ଜାଣିବା ପାଇଁ ମୋର ଛୋଟବେଳୁ ମୋର ବହୁତ ଇଚ୍ଛା ଥିଲା ତ ମୁଁ ସେତେବେଳେ ଯେତିକି ବି ଚାହେଁ ମାନେ ମୋର ବହୁତ ଇଚ୍ଛା ଥିଲା କି ମୁଁ ବଡ଼ ହେଲେ ଜଣେ ସାମ୍ବାଦିକ ହେବି ତ ମୋର ଯେତେବେଳେ ବି ଏ କମ୍ପ୍ଲିଟ ସରିଲା ତ ମୁଁ ସାମ୍ବାଦିକ ଲାଇନ କି ଗଲି ତ ମୁଁ ସେଇଟା ଜାଣିପାରିଛି ଯେ ସାମ୍ବାଦିକଟା ହେଲା କେତେ କେତେ ମହାନ କାମ କାହିଁକି ନା ଗୋଟେ ଗରିବ ଲୋକର କେଉଁଟା ହେଇପାରୁଛି ହେଇପାରୁନି ନବୀନ ପଟ୍ଟନାୟକ ତ ତାଙ୍କ ବାସଭାବନରେ ରହିକି ଏଇଟା ଜାଣିପାରିବେନି ନା ତ ଆମେ ସାମ୍ବାଦିକମାନେ ହିଁ ତାଙ୍କ ପାଖରେ ପହଞ୍ଚି କି ତାଙ୍କ ଦୁଃଖଟାକୁ ତାଙ୍କ ପାଖେ ଜଣାଇଲେ ସେମାନଙ୍କର ଯାହା ସୁବିଧା ଅଛି ସେ ସେ ଗରିବ ଲୋକଟି ପାଇପାରିବ ତ ସେହି ଗରିବ ଲୋକଟିର ଯେଉଁ ଆଶୀର୍ବାଦ ଥିବ ସେଇଟା ଆମ ଉପରେ ରହିବ ତ ମୁଁ ମୋ ଯୁବପିଢ଼ି ମୋ ଭାଇ ଭଉଣୀମାନଙ୍କୁ କହିବାକୁ ଚାହେଁ କି ସାମ୍ବାଦିକତା ଠାରୁ ଆଉ ବଡ଼ କାମ କିଛି ନାହିଁ କା ଆପଣ ନିର୍ଦ୍ୱନ୍ଦରେ ନୀଡ଼ରରେ କୌଣସି ଲୋକର ଗୋଟେ ସେବା କରିପାରିବା ତାଠୁ ମୂଲ୍ୟବୋଧ ବା ମୂଲ୍ୟବାନ୍ କାମ ଆଉ କୌଣସିଟି ନାହିଁ ତ ସାମ୍ବାଦିକ ମାନେ ଦେଖୁଛି କି ସେମାନେ ଅନ୍ୟ ଜଣକୁ ଏମିତି ବା ବାଡ଼ିଆବାଡ଼ି ମରାମରି ଏମତି ସବୁ କରୁଛନ୍ତି କିନ୍ତୁ ସାମ୍ବାଦିକତା ଠାରୁ ଆଉ ମହାନ କାମ କିଛି ନାହିଁ ତେଣୁ ସାମ୍ବାଦିକତା ଆଗକୁ ବଢ଼ାନ୍ତୁ ସାମ୍ବାଦିକ ଭଳିଆ ସାମ୍ବାଦିକ ହୁଅନ୍ତୁ ସଠିକ ତଥ୍ୟ ଆଣି ପହଁଞ୍ଚାନ୍ତୁ ଲୋକଲୋଚନରେ ଗରିବ ଲୋକମାନଙ୍କର ସାଥ ଦିଅନ୍ତୁ କାହାକୁ ନଡ଼ରି ନୀଡ଼ର ଭାବରେ ନିଜର କାର୍ଯ୍ୟ କରନ୍ତୁ କାର୍ଯ୍ୟ ଯେଉଁମାନେ ଅତ୍ୟଧିକ କଷ୍ଟ କରନ୍ତି ତାଙ୍କୁ ଯେମିତି ହେଲେ ଭଗବାନ ତାଙ୍କ ଉପରେ ଆଶୀର୍ବାଦ ଦିଅନ୍ତି ତ ସେଥିପାଇଁ ମୁଁ ଚାହୁଁଛି କି ସାମ୍ବାଦିକମାନେ ଯେକୌଣସି ଭାଇ ଭଉଣୀମାନେ ସାମ୍ବାଦିକତା କରୁଛନ୍ତି ତ ସେମାନେ ଠିକ୍ ସ ତଥ୍ୟ ସଂଗ୍ରହ କରି ଠିକ ଲୋକମାନଙ୍କ ପାଖେ ପହଞ୍ଚେଇକି ଠିକ କାମରେ ଲଗାନ୍ତୁ